ଦୁଇ ଏକ ଦୁଇ ହଜାର ଉଣେଇଶି ଆଠ ଚାରି ଦୁଇ ହଜାର ବାଇଶି ଦଶ ଏଗାର ଦୁଇ ହଜାର ତେଇଶି ଚାରି ଏକ ଦୁଇ ହଜାର ଚବିଶି ପନ୍ଦର ଏକ ଦୁଇ ହଜାର ଚବିଶି